ଯଦି ମୋତେ ବର୍ଣ୍ଣନା କରିବାକୁ ପଡ଼ିବ ଯେ ଏହା ଆମର ଟଙ୍କା କେମିତି ଉଠାଯାଏ ଏଟିଏମରୁ ତା'ହେଲେ ମୁଁ ପ୍ରଥମେ ମୋ ଯେଉଁ ଯିଏ କହିଥିବେ ମୋତେ ମାନେ ପଚାରିଥିବେ ଯେ ପଇସା ଉଠେଇବା ପାଇଁ

ତାଙ୍କୁ ପଚାରିବି ପଚାରିକି ସେ କହିଲା ପରେ ସେ ଆମାଉଣ୍ଟଟାକୁ ଆମ ଏଟିଏମରେ ଲେଖିବି ତା'ପରେ ପଇସା ଉଠିଲେ ତାଙ୍କୁ ଏଇଟା ଆମର ଦେଇଦେବି ଦେଇଦେଲା ପରେ ଦୁଇ ତିନ ଦିନ ଏମିତି କରିବି ତାଙ୍କୁ ଶିଖେଇଲା ପରେ ହେଲେ ହେବ ନହେଲେ ନାଇଁ